ହଁ ପହେଲା ଆମେ ମନ୍ଦିର୍କେ ଯାଏସୁଁ ମନ୍ଦିର୍ନ ପୂଜା କର୍ସୁଁ ଆଉ ଆମର୍ ଅନେକ୍ ଧର୍ମର ଗୀତ୍ମାନେ ଅଛେ ମନ୍ଦିର୍ନ ପୂଜା କରିକରି ବି ଗାଏସନ୍ ତା'ପରେ

ହେନ୍ତା ଯେ ଯାହାକେ ଯେନ୍ ଧର୍ମ ଭଲ୍ ଲାଗ୍ବା ଯେନ୍ ଗୀତ୍ ଭଲ୍ ଲାଗ୍ବା ଗାଏସନ୍ ଆଉ କର୍ସନ୍